ଆଉ ଆମେ ଗୋଟେ ବଡ଼ ବଗିଚା କରିଛୁଁ ଆଉ ସେନ ଫୁଲ୍ ଗଛ ସବୁ ଜଗା ହେଇଛେଁ ଫୁଲ୍ ଫୁଲା ଯେନ୍ତା କି ଗଁଜା ଫୁଲ୍ ଟଗର୍ ଫୁଲ୍ ଗୋଲାପ ଫୁଲ୍ ସବୁ ଫୁଲ୍ ଫୁଲ୍ ମାନେ ଜଗା ହେଇଛେଁ ଆଉ ସେନୁ ମୁଁ ଡେଲି ପାଣି ଦେଇ ଯାସି ଆଉ ସେନୁ ପାଣି ଦେସି ଭଲ୍ ଲାଗ୍ସି ମୋତେ ଆଉ ସେନୁ ଯେତେବେଳେ ମୁଇଁ ଦେଖିଲି ଟଗର ଗଛ ଗୋଟେ ବହୁତ୍ ବଡ଼ ପୋକ୍ଟେ ଆଉ ସେ ପୋକ୍ ମୋର ହାତେ ମାନେ ଲାଗିଗଲା ଯେତେବେଳେ ମୁଁ ଦେଖିଲି ଲାଗିଗଲା ବୋଲେ ମୋତେ ବହୁକି ଖୁଜାଲା ଆର୍ ମୁଇଁ ଡକ୍ଟର ପାସ୍ କି ଗଲି ସେନୁ କହିଲି ଆଜ୍ଞା ମୋର ବଗିଚାରେ ଯେତେବେଳେ ମୁଁ ପାନ୍ ଦେଉଥିଲି ମୋର ହାତ ପୋକ୍ ଲାଗିଗଲା ଆଉ ମୋତେ ଏଇଟା ଖୁଜାଉଛି ଆଉ ରେଡ଼୍ ରେଡ଼୍ ହେଇଯାଇଛି ତେଣୁ ଡକ୍ଟରର ଆସିଲେ ମୋତେ ମେଡ଼ିସିନ ଦେଲେ ଏଇଟା ମେଡ଼ିସିନ ଖାଇଦିଅ ଔର୍ ଅଏଣ୍ଟମେଣ୍ଟ ଲଗାଇ ଦିଅ କମିଯିବ ବୋଲି କରି କହିଲେ ଯେତେ କହିଲେ ବୋଲେ ତା'ପରେ ମୁଇଁ ଯେତେବେଳେ ଯେନ ଧାନ ଚାଷ୍ର ମେଡ଼ିସିନ ଏଇଟା ଯେତେବେଳେ ମୁଇଁ ଔଷଧ ଦୋକାନକେ ଗଲି ବୋଲେ ସେନୁ କହିଲି ଆମର୍ ଗଛେ ଟଗର୍ ଗଛେ ମାନେ ଆମେ ଯେତେ ମାନେ ଇଟା ଫୁଲ୍ ଗଛ ଯୋଗାଇଛନ୍ତି ସବୁ ଆର୍ ସେନୁ ଗୋଟେ ପୋକ୍ଟେ ଥିଲା ମୋର ହାତେ ଇଟା କରିଦେଲା ଆଉ ସେ ମାନେ ରଙ୍ଗି ଗଲା ସେନୁ ରେଡ଼୍ ରେଡ଼୍ ହେଲା ସେ ଗଛ୍କେ କେନ୍ତା କଲେ ତା'ମାନେ ସେ ପୋକ୍ ଲଗାବେ ବୋଲି ଠିକ୍ ଅଛି ତମେ ଏଇନେ ମେଡ଼ିସିନ ନେଇ କରି ଯାଅ ଆମେ ଦେଉଛେ ଗଛ ସବୁ ଆଡ଼େ ଝିିଟି ଦବ ଆଉ ତା'ପରେ ପୋକ୍ ମାନେ ପଳାଇଯିବେ ଆଉ ତା'ପରେ ଫିର୍ ଗଛ୍ ଭଲ୍ ହବ ତା'ପରେ ଗଛଟା ଭଲ୍ ହବ ବୋଲି କହିଲେ ଆଉ ସେନ ମୁଇଁ ଆଣିଲି ଔଷ ଆରୁ ଗଛେ ତା'ମାନେ ଦେଲି ଆଉ ତା'ପରେ ସେ କିଛିଦିନ୍ ପରେ ଦେଖିଲି ବୋଲେ ଗଛ୍ ବହୁତ୍ ବଢ଼ିଆ ପୋକମାନେ ସବୁ ଝଡ଼ି ଯାଇଥିଲା ମେ ଦୁଇ ନମ୍ୱର ଯେତେବେଳେ ପାଣି ଦେଇଗଲେ ଆଉ ସେମାନେ ଦେଖିଲେ ଭଲ୍ ହେଇଛେଁ ବୋଲି